ଉତ୍ତମସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଓଡ଼ିଶାର ଲୋକମାନେ ଡେଲି ପ୍ରତିଦିନ ସକାଳୁ ଉଠି ଯୋଗ ବ୍ୟାୟାମ ଏବଂ ଜିମ ମଣିଙ୍ଗୱାର୍କ କଲେ ବହୁତ ଉତ୍ତମ ହୁଅନ୍ତା ଏହାଦ୍ଵାରା ଆମ ରୋଗପ୍ରତିରୋଧକଶକ୍ତି ବୃଦ୍ଧି ହୁଅନ୍ତା ଏବଂ ଆମ ପାଖୁକୁ ଏତେ ରୋଗ ଆସନ୍ତାନି ଆମେ ନିଜକୁ ଫିଟ ରଖିପାରନ୍ତୁ ଏବଂ ନିଜ ଦେହର ଯତ୍ନ ମଧ୍ୟ ନେଇପାରନ୍ତୁ ଆମେ ନିଜର ଦେହର ଯତ୍ନ ମଧ୍ୟ ଡକ୍ଟର ପାଖେରେ ଆମେ ନେଇଥାଉ ଯେପରି ଆମେ ବିଭିନ୍ନ ପ୍ରକାର ଟିକାକରଣ ନିୟମିତ ଚେକପ ଆଉ ଆମେ ସବୁବେଳେ ପାଣି ପିଇବା ଦରକାର ଏବଂ ଆଖ ପାଖ ଆମର ଏରିଆକୁ ସବୁବେଳେ ସଫାସୁତୁରା ରଖିଲେ ମଶାର ମଧ୍ୟ ମଶା ଦ୍ଵା ମଶା ମଧ୍ୟ କମ୍ ହେଇଥାଏ ଏହାଦ୍ଵାରା ମଶାଦ୍ଵାରା ମଧ୍ୟ ବିଭିନ୍ନ ପ୍ରକାର ରୋଗ ଆମୁକୁ ହେଇଥାଏ ଯଥା ଡେଙ୍ଗୁ ଫାଇଲେରିଆ ମ୍ୟାଲେରିଆ ଆମେ ସବୁବେଳେ ଶୋଇଲାବେଳେ ରାତିରେ ସବୁବେଳେ ମଶାରୀ ୟୁଜ କରିବା ଦରକାର କାରଣ ମଶାମାନେ ମଧ୍ୟ ଆମ ଦେ ଆମଦେହକୁ କାମୁଡ଼ିଲେ ରୋଗ ମଧ୍ୟ ହୋଇଥାଏ ଆମେ ସବୁବେଳେ ନିଜଦେହକୁ ଯତ୍ନ ନବା ଉଚିତ ଯେପରି ସକାଳୁ ଉଠିକି ଆମେ ଭଲ ଜିନିଷ ଖାଦ୍ୟରେ ଗ୍ରହଣ କରିବା ଉଚିତ ବହୁତ କମ୍ ମସଲା ମସଲି ଖାଇଲେ ମଧ୍ୟ ଦେହପାଇଁ ବହୁତ ଭଲ ଯଥା ସିଜା ଏବଂ ବିଭିନ୍ନ ପ୍ରକାର ଫଳ ଏବଂ ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟସ ଯଥା କାଜୁ କିସମିସ ଆଲମଣ୍ଡସ ଏଗୁଡ଼ିକ ଆମ ଦେହପାଇଁ ବହୁତ ପ୍ରୋଟିନ ଅଟେ ଏବଂ ଏହା ଆମ ଦେହକୁ ବହୁତ ସୁସ୍ଥସବଳ ରଖିଥାଏ ଆମୁକୁ ମଧ୍ୟ କ୍ୟାଲସିୟମର ମଧ୍ୟ ଅଭାବ ହେଇନଥାଏ ଏହାଦ୍ଵାରା ଆମେ ବିଭିନ୍ନ ପ୍ରକାର କାର୍ଯ୍ୟରେ ଆକ୍ଟିଭ ରହୁ ସବୁବେଳେ ଆମେ ଡେଲି ଯୋଗ ଏବଂ ବ୍ୟାୟାମ କଲେ ଆମକୁ ହାର୍ଟଟାଟାକ ଏବଂ ଡାଇବେଟିସ ରୋଗରୁ ଆମେ ବହୁତ ଦୂରରେ ରହିଥାଉ ଆମେ ଡେଲି ଆମେ ଡେଲି ନିଜ ସକାଳୁ ଉଠି ନିଜେ ଡେଲି ଦଶରୁ ପନ୍ଦର ମିନିଟ୍ ବ୍ୟାୟାମ କଲେ ଆମ ଆମ ଦେହରୁ ବିଭିନ୍ନ ପ୍ରକାର ରୋଗପ୍ରତିରୋଧକଶକ୍ତି ନିର୍ମିତ ହେଇଥାଏ ଏହାଦ୍ଵାରା ଆମ ଦେହ ସବୁ ଭଲରେ ରହିଥାଏ